ମୁଁ ମୋର ଘର ପାର୍ଶ୍ୱରେ ଗୋଟିଏ ବଗିଚା ତିଆରି କରିଛି ସେଥିରେ ଅନେକ ପ୍ରକାରର ଫୁଲ ଗଛ ଲଗାଇଛି କେବଳ ଲଗାଇ ଦେଲେ ତ ଚଳିବନି ମୁଁ ପ୍ରତିଦିନ ସମୟ ବାହାର କରି ସେହି ବଗିଚାର ଦେଖା ଶୁଣା କରେ ଯେପରିକି ପାଣି ଦେବା ପିଡ଼ିଆ ଦେବା ପୋକ ମାନଙ୍କ ଠାରୁ ରକ୍ଷା କରିବା ଗାଈ ଛେଳି ଠାରୁ ସେମାନଙ୍କୁ ରକ୍ଷା କରିବା ମାଙ୍କଡ଼ ମାନଙ୍କୁ ପଡ଼ାଇ ଗଛ ବଗିଚାର ସୁରକ୍ଷା କରିବା ଇତ୍ୟାଦି ମୁଁ ପ୍ରତିଦିନ ସକାଳୁ ସେହି ବଗିଚାରୁ ଫୁଲ ଆଣି ନିଜ ଘରେ ପୂଜା କରେ ଏବଂ ମନ୍ଦିରକୁ ନେଇଥାଏ ଏବଂ କିଛି ଫୁଲକୁ ମୁଁ ନିଜ ଘରେ ସଜାଏ ଏବଂ ନିଜେ ମଧ୍ୟ ଲଗାଇଥାଏ